ଓଡ଼ିଆରେ କହିବା ବା ଲେଖିବା ମୋତେ ବହୁତ କଷ୍ଟ ଲାଗୁଛି କାହିଁକି ନାଁ ବହୁତ ମାତ୍ରା ଅଛି ମୁଁ ବି ପଢିପାରୁନି ଠିକସେ ମୋ ପାଟିବି ଥଙ୍ଗି ଲାଗୁଛି